କଳାହାଣ୍ଡି ଜିଲ୍ଲାର ମୁଖ୍ୟ ପରିବହନ ବିକଳ୍ପ ଗୁଡ଼ିକ ହେଲା ସଡ଼କ ରେଳବାଇ ସର୍ବ ସାଧାରଣ ଗମନାଗମନ ଯେମିତି କି ଟ୍ରେନ ରିକ୍ସା ମୋଟର ବାଇକ ସଡ଼କ କଳାହାଣ୍ଡିର ସଡ଼କ ପୁରା ଠିକ୍ ଠାକ୍ ଅଛି ମାନେ ବହୁତ ପ୍ରକାର ସୁବିଧା ଏନ ଏଚ ଅଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅଛି ଯେମିତି ରେଲୱେ ଷ୍ଟେସନ ବି ଅଛି ଆମ ପାଖରେ ନର୍ଲା ବ୍ଲକରେ ସବୁବେଳେ ସବୁ ଟ୍ରେନ ଯାତାୟତ କରେ ଗମନା ଗମନ ପାଇଁ ଠିକ୍ ପିଚୁ ରାସ୍ତା ଅଛି ସର୍ବ ସାଧାରଣଙ୍କ ପାଇଁ ଯେମତିକି ରିକ୍ସା ହେଲା ମଟର ବାଇକ ହେଲା କାର ଗୁଡ଼ାକ ହେଲା ସବୁ ଗମନା ଗମନ ପାଇଁ ସବୁ ପ୍ରକାର ସୁବିଧା ଅଛି ରାସ୍ତା ଗୁଡ଼ାକ ବି ଠିକ୍ ବିମାନ ବନ୍ଦର ବି ଆମ ପାଖରେ ଅଛି ଟିକେ ଡିଷ୍ଟାନ୍ସରେ ଅଛି ଆଉ ପରିବହନ ସେବା ଟା ପୁରା ଠିକ୍ ଠାକ୍ ଅଛି କଳାହାଣ୍ଡି ଜିଲ୍ଲାର ରାସ୍ତାଗୁଡ଼ିକ ପୁରା ପିଚୁ ରାସ୍ତା ଅଛି ଅ ପକ୍କା ରାସ୍ତା ଗୁଡ଼ାକ ବି ଅଛି ଗାଁରେ ଯେମିତି କି ପଞ୍ଚାୟତ ପାଖରେ ହେଲା ପଡ଼ା ମାନଙ୍କରେ ରାସ୍ତା ଗୁଡ଼ାକ ବି ଅଛି ରିକ୍ସା ମୋଟର ବାଇକ ସବୁ ଭଲ ରୁପରେ ରାସ୍ତାରେ ଯାଉଛି ବିଭିନ୍ନ ପ୍ରକାର କମ୍ପାନି ଗୁଡ଼ାକ ଗାଡ଼ି ବି ଚାଲୁଛି ଏଠି ଯେମିତିକି ବେଦାନ୍ତ ହେଲା ବା ହେଲା ହେଲା ସବୁ ପ୍ରକାର ଗାଡ଼ି ମଧ୍ୟ ଚାଲୁଛି